ଆମ ଗଞ୍ଜାମରେ ବା ବରହମପୁରରେ ରେଲୱେ ଷ୍ଟେସନ ବା ବିମାନ ବନ୍ଦର ଏସବୁ ରହିଛି ତ ଯିବା ଆସିବା ସାଇକେଲ ରିକ୍ସା କାର୍ ଅଟୋ ବାଇକ୍ ଏସବୁରେ ଯିବା ଆସିବା ପାଇଁ ବହୁତ ସୁୁବିଧା ହୋଇଥାଏ ବା ଗମନାଗମନ ହୋଇଥାଏ ତ ବରହମପୁରରେ ଆମର ରେଲୱେ ବିମାନ ବନ୍ଦର ବିମାନ ବନ୍ଦର ଏସବୁ ରହିଛି ଗମନା ଗମନ କରିବା ପାଇଁ ବହୁତ ସୁବିଧା ଅନୁଭବ କରୁଛୁ ଆମେ ବହୁତ ସୁବିଧା ହେଉଛି ତ ରେଲୱେ ବିମାନ ବନ୍ଦରରେ କମ୍ ଟାଇମରେ କମ୍ ଟାଇମରେ ଅଧିକ ଜାଗା ଯାଇପାରୁ ବହୁତ ଅସୁବିଧା ବେଳେ ବି ଆମେ ପହଞ୍ଚିପାରୁ ସାଙ୍ଗେ ସାଙ୍ଗେ ତ ବହୁତ ଆମ ଆମର ଅସୁବିଧାରେ ବହୁତ କାମରେ ଆସେ ଏଥିପାଇଁ ଆମେ ବହୁତ ଖୁସି ଅନୁଭବ କରୁଛୁ ତ ଆଜିକାଲିର ଲୋକମାନେ ବି ବହୁତ ଯାନବାହନ ବି ବହୁତ ବ୍ୟବହାର କରନ୍ତି ତ ବିମାନ ବନ୍ଦରରେ ଯାଆନ୍ତି କିମ୍ବା ରେଲରେ ଯାଆନ୍ତି ବସ୍ ଟ୍ରେନ୍ ସବୁ ଯାଇଥାନ୍ତି ଏହାସବୁ ଲୋକମାନଙ୍କୁ ବି ବହୁତ ସୁବିଧା ମିଳେ ତ ବହୁତ ସୁବିଧା